ଦୁଇ ହଜାର ଚାରି ଶହ ବୟାଳିଶ ସାତ ହଜାର ପାଞ୍ଚଶହ କୋଡ଼ିଏ ତିନି ହଜାର ସାତ ଶହ ଚାଳିଶ ଦଶ ହଜାର ସାତ ଶହ ଅଣଚାଳିଶ ଦୁଇ ହଜାର ନଅ ଶହ ସଇଁତିରିଶ